ହଁ ମୁଁ ଯେତେବେଳେ ପ୍ରଥମେ ଚିତ୍ର କରିଥିଲି ସେତେବେଳେ ମୋର ଚିତ୍ର ଗୁଡ଼ିକ ମଧ୍ୟ ସହଜ ସୁନ୍ଦର ହୋଇନଥିଲା ଏବଂ ମୋତେ ପ୍ରେରଣା ଉତ୍ସାହ ଯୋଗାଇବା ପାଇଁ ମୋ ପାଖରେ କେହିନଥିଲେ ମୋତେ ଲାଗିଥିଲା କି ମୋର ସମର୍ଥନର ଅଭାବ ଥିଲା ଏବଂ ମୋତେ କୌଣସି ପ୍ରୋତ୍ସାହନ ମିଳିନଥିଲା ଏବେ କିନ୍ତୁ ମୋର କୌଣସି ଅସୁବିଧା ନାହିଁ ମୋର ଚିତ୍ର ଗୁଡ଼ିକ ସହଜ ସୁନ୍ଦର ହୋଇଗଲାଣି ମୁଁ ସୁନ୍ଦର ଚିତ୍ର କରୁଥିବାରୁ ମୋତେ ମୋର ସାଙ୍ଗସାଥି ପରିବାର ଲୋକ ମଧ୍ୟ ସମର୍ଥନ କଲେଣି ଏବଂ ମୋର ସମର୍ଥକ ମାନେ ମଧ୍ୟ ବଢ଼ିବାରେ ଲାଗିଲେଣି